ମୁଁ ସପ୍ତମ ଅଷ୍ଟମରେ ପଢ଼ୁଥିବା ସମୟରେ ରୋଷେଇ ଶିଖିବା ଆରମ୍ଭ କରିଥିଲି ମୋ ମା' ସକାଳେ ଏ ବାବାଙ୍କୁ ରୋଷେଇ କରିକି ଦିଅନ୍ତି ତାଙ୍କ ସହ ମୁଁ ରହିକି ତାଙ୍କଠାରୁ ଦେଖିକି ମୁଁ ରୋଷେଇ କରିବା ଶିଖିଗଲି ଆସ୍ତେ ଆସ୍ତେ ମୁଁ ସବୁ ରୋଷେଇ କରିବା ଶିଖି ଯାଇଥିଲି ମୁଁ ପ୍ରଥମେ ଭାତ ଡାଲି ତରକାରୀ ଏହିସବୁ ରୋଷେଇ ପ୍ରଥମଥର ଏହିସବୁ ରୋଷେଇ ନିଜେ କରିଥିଲି ତରକାରୀ ମଧ୍ୟରେ ମୁଁ ପୋଟଳ ତରକାରୀ ପ୍ରଥମେ ଆ କରିଥିଲି ଯାହା ମୁଁ ମାଆଙ୍କଠାରୁ ଶିଖିଥିଲି ସେହିଭଳିଆ ରୋଷେଇ ମୁଁ କରିଥିଲି ଯେତେବେଳେ ମାଆ ବି ରୁହନ୍ତିନି ଘରେ ମୁଁ ଏକୁଟିଆ ଥାଏ ସେତେବେଳେ ମୁଁ ରୋଷେଇ କରି ଘରଲୋକଙ୍କୁ ଖାଇବାକୁ ଦିଏ ଏ ତ ସେଥିପାଇଁ ମୁଁ ସବୁ ରୋଷେଇ ଶିଖିଯାଇଥିଲି